ବୈଷୟିକ ଜ୍ଞାନ କୌଶଳରେ ନିଶ୍ଚିତ ଆମ ଜୀବନ କୁ ଉନ୍ନତି କରିଛି କାରଣ ବର୍ତ୍ତ ସେତେବେଳେ ଯାଉ ଥିଲେ ଦୋକାନ ବଜାରକୁ ବିଡ଼ା ବିଡ଼ା ଟଙ୍କା ନେଉଥିଲେ ଓ ସେ ଟଙ୍କାକୁ ଚୋର ନେଇ ଯାଉଥିଲେ ବର୍ତ୍ତମାନ ଇଣ୍ଟରନେଟ ବ୍ୟବହାର ଦ୍ୱାରା କଣ ହୋଇଛି ନା ଖାଲି ମୋବାଇଲ ଟିଏ ନେଇ କରିଗଲେ ହୋଟେଲ ବୁକିଂ ହେଉ ବ୍ୟାଙ୍କିଙ୍ଗ ହେଉ ପେମେଣ୍ଟ ଯେଉଁଠି ହେଉ ସପିଂ ପେମେଣ୍ଟ ହେଉ ସବୁଠି ସୁବିଧାରେ ଆମେ ବ୍ୟବସ୍ଥା କରି ପାରୁଛେ